ମୋର୍ ନାଁ ବଦ୍ରିନାଥ ବାରିକ ଆର୍ ମୁଇଁ ହାଟପଦା ଦହ୍ୟାରେ ରହିସି ମୁଇଁ ଯେତେବେଲେ ବଜାର ଆଡ଼େ ବୁଲି ଯାଏସି କି ବଜାରକେ ପନିପରିବା କରିଥରି ଯାଇଥିଲି ଦେଖିଲି ଯେ ବଜାରରେ ଇ ପନିପରିବା ରେଟଟା କେତେ ନେହିଁ କେତେ ଏ ଟମାଟୋ କିଲୋ ଷାଠିଏ ଟଙ୍କା ବାଇଗଣ କିଲୋ ପଚାଶ ଟଙ୍କା ପୋଟଲ କିଲୋ ଅଶୀ ଟଙ୍କା ମୋତେ ଭାରି ବାଧେଲା ମୋର୍ ପାଖରେ ଶହେ ଟଙ୍କା ଅଛେ ପାଞ୍ଚଶହ ଟଙ୍କା ନାଇଁ ହେଲେ ପନିପରିବା ନି ହୁଏ ନାଇ ତଥାପି ଏ ଟମାଟୋ କେଜିଏ ଆଲୁ ଅଧା କେଜି ଧରିକିରି ଆଇଲି ମୋତେ ସେଦିନ ଭାରି ବାଧେଲା ମୁଇଁ ଭାବଲି ମୋର୍ ତ ବାରିଆଡ଼ ଗୁଟେ ଅଛେ ଇନେ ଯଦି ପନିପରିବା ଦୁଇ ଡାଲ କରତି ବଇଲା ମୋତେ ଭାରି ସୁବିଧା ହେତା ଆର୍ ମୋର୍ ପରିବାରଟା ବନେ ଚଲତେ ସେତାକେ ଚାଲେଞ୍ଜିଂ କରିକିରି ବଇଲେ ମୋର୍ ବାରିଆଡ଼େ ପନିପରିବା ଗୁଡ଼ା ଦୁ ଲଗାଲି ବାଇଗଣ ପାତଲଘଣ୍ଟା କୋବି ଲକା ସବୁ ଲଗେଇଛେଁ ମୋର୍ ପରିବାର ଆମେ ଧୁମ ଖାଇସୁଁ ଇତାର ପରେ ଯାହା ବଲ୍ସି ସବୁ ବଜାରରେ ବିକ୍ସୁଁ